ଆମେ ପୁରୀ ଯିବା ଯାତ୍ରାଟା ବହୁତ ସମୟର ମନ ପସନ୍ଦ ହଏ ପୁରୀ କୋଣାର୍କ ତା'ର ଚନ୍ଦ୍ରଭାଗା ନୃସିଂହନାଥ ହରିଶଙ୍କର ଭୀମା ଭୋଇ ପୀଠ ଜୋଲୁଣ୍ଡା ଏମିତି ଯିବାର୍ ଲାଗି ବହ ତାଙ୍କୁ ମନ ବହୁତ ପସନ୍ଦ ହଏ ସେଥିରେ ଆମର ବହୁତ୍ ତୀର୍ଥ ବା ଜାଗା ମାନେ କୋଣାର୍କ ଚନ୍ଦ୍ରଭାଗା ଯିବାର୍ ଲାଗି ମହତ ଏଇଟା ମୋର୍ ଏଇଟା ହଏ